ସାଧାରଣତଃ ଥଣ୍ଡା ଭଲ କରିବା ପାଇଁ ଘରୋଇ ଉପଚାର ହେଉଛି କାଢ଼ା ଯାହାଦ୍ୱାରା କାଢ଼ା ପିଇବା ଦ୍ଵାରା ଆମର ଥଣ୍ଡା ଭଲ ହୋଇଯାଇଥାଏ ଏବଂ ଅଦା ଗଙ୍ଗଶିଉଳି ପତ୍ର ମହୁ ତୁଳସୀ ଛେଚିକି ତା ରସ ପିଇବା ଦ୍ୱାରା ମଧ୍ୟ ଆମ ଥଣ୍ଡା ଭଲ ହୋଇଯାଇଥାଏ ଏହା ଏବଂ ସୋରିଷ ତେଲ ସୋରିଷ ତେଲ ସୋରିଷ ତେଲ ଗରମ କରି ସେଥିରେ ରସୁଣ ଛେଚିକି ପକାଇକି ଟିକିଏ ଉଷୁମ ଥିବା ତେଲକୁ ଆଣି ପାଦରେ ଆଉ ହାତରେ ମାଲିସ କରିବା ଦ୍ଵାରା ଆମର ଥଣ୍ଡା କମିଯାଇଥାଏ ଏହା ହେଉଛି ଘରୋଇ ଉପଚାର